ମୁଁ ଜଣେ କୃଷକ କୃଷିକାର୍ଯ୍ୟ ଛଡ଼ା ପଶୁପାଳନ ମଧ୍ୟ କରିଥାଏ ପଶୁପାଳନ ପଶୁପାଳନ ଭିତରେ ହେଲେ ଗାଈ ଗୋରୁ ଆଉ ମେଣ୍ଢା ଛେଳି କୁକୁର ଏମାନେ ସମସ୍ତେ ଆମ ଘର ଭିତରେ ରୁହନ୍ତି ଆଉ ତାଙ୍କଠୁ ତାଙ୍କୁ ରୋଗ ହେଲେ ଆମେ ଜଟଣୀ ଆମର ପଶୁ ଡାକ୍ତରଖାନା ଅଛି ସେଠାକୁ ଯାଇ ଡାକ୍ତରଙ୍କ ପରାମର୍ଶ କରି ଟୀକା ମଧ୍ୟ ଦିଅନ୍ତି ଏବଂ ଘରକୁ ଆସିକି ଟୀକା ମଧ୍ୟ ସେ ଦିଅନ୍ତି ଆଉ ଏପରି ରୋଗ ଅଛି ଯାହାକି ପଶୁମାନଙ୍କଠୁ ଲୋକମାନଙ୍କୁ ବ୍ୟାପିଥାଏ ସେ ରୋଗ ହେଲା ପ୍ଲେଗ୍ ରୋଗ କରୋନା ରୋଗ ଜଳାତଙ୍କ ରୋଗ ଏହିପରି ରୋଗ ଯାହାକି ଲୋକମାନଙ୍କୁ ପ୍ରଭାବିତ ହୋଇଥାଏ ଲୋକମାନେ ସେଥିରେ ପ୍ରଭାବିତ ହୋଇ ମୃତ୍ୟୁବରଣ ମଧ୍ୟ କରିଥାନ୍ତି